ମୋର ଗୋଟିଏ ଏମିତି ସମୟ ଆସିଲା ଯେ ମୁଁ ସେତେବେଳେ ବହୁତ କଷ୍ଟରେ ଚଳୁଥିଲି

ସେଠାରେ କାମ କରିଲା ବେଳେ ମୋର ଗୋଟିଏ ଶତ୍ରୁ ମଧ୍ୟ ସେଠାରେ କାମ କରୁଥିଲା ତା ସାଥିରେ କାମ କରିବା ମୋତେ ବହୁତ କଷ୍ଟକର ଲାଗୁଥିଲା ସେଥିପାଇଁ ମୁଁ ସେ ଶତ୍ରୁକୁ ଧୀରେ ଧୀରେ ବନ୍ଧୁତା ବନ୍ଧୁ ଭାବରେ ଗ୍ରହଣ କରି ନେଇ ତାହା ସାଥିରେ ମୋ ସେହି ଅସୁବିଧାରେ ଚଳୁଥିବା କାମରେ ମୁଁ ତାହା ସହିତ ମିଶି କାମ କରି ମୋର କଷ୍ଟକୁ ଦୂର କରି ଦେଲି ଓ ମୁଁ ସେଠାରେ ଭଲ ଭାବରେ କାମ କରି ପାରିଲି